ପଞ୍ଚାୟତରାଜ ବ୍ୟବସ୍ଥା ଅନୁଯାୟୀ ଆମ ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାରେ ପଞ୍ଚାୟତ ଗୁଡ଼ିକ ରହିଅଛି ତ ପଞ୍ଚାୟତର କୁ ସରପଞ୍ଚ ଏବଂ ୱାର୍ଡ଼ ମେମ୍ବର ପରିଚାଳନା କରନ୍ତି ସେମାନେ ଜଣସାଧରଣଙ୍କ ଦ୍ୱାରା ସେହି ପଞ୍ଚାୟତର ଜନସାଧାରଣ ନିଯୁକ୍ତି ହେଉଛନ୍ତି ତେଣୁ ସେମାନେ ପାଞ୍ଚବର୍ଷ ପାଇଁ ନିଯୁକ୍ତି ହେଉଛନ୍ତି ଆଉ ପାଞ୍ଚବର୍ଷ ଯେହେତୁ ଜନସାଧାରଣଙ୍କ ଦ୍ଵାରା ନିଯୁକ୍ତି ହୁଅନ୍ତି ଜନସାଧାରଣଙ୍କ ପ୍ରତ୍ୟେକ ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟ ଶିକ୍ଷା ସ୍ଵାସ୍ଥ୍ୟ ଗମନାଗମନ ଇତ୍ୟାଦି କାମ କରିବା ଉଚିତ କିନ୍ତୁ କେତେକ ପଞ୍ଚାୟତର ସରପଞ୍ଚ ଯଥା ୱାର୍ଡ଼ ମେମ୍ବରମାନେ ଯଦି ଟିକେ ଶିକ୍ଷିତ ଲୋକ ସଚେତନ ଲୋକ ଯଦି ହେବେ ତାହେଲେ ପଞ୍ଚାୟତର ଅଧିକ ମାତ୍ରାରେ ବିକାଶ ହୋଇପାରନ୍ତା ତ କେତେକ ପଞ୍ଚାୟତରେ ତ ସରପଞ୍ଚ ଓ ୱାର୍ଡ଼ ମେମ୍ବରମାନେ କିନ୍ତୁ ଭୋଟ ପାଇକିରି ତ ଲୋକଙ୍କର ସୁବିଧା ଅସୁବିଧା ନ ବୁଝି ନିଜ କାମରେ ବ୍ୟସ୍ତ ରହିବା ଦ୍ଵାରା ଟିକେ ପଞ୍ଚାୟତ ଗୁଡ଼ିକର ବିକାଶ ହୋଇ ପାରୁନାହିଁ ବା ତା ସହିତ ସରକାର ଯୋଜନା ଗୁଡ଼ାକ ପଇସା ଗୁଡ଼ାକ ପଞ୍ଚାୟତକୁ କିଏ ଆସିବ ପଞ୍ଚାୟତର ପୋଖରୀ ଗୁଡ଼ିକ ବିକାଶ ପାଇଁ ରାସ୍ତାର ବିକାଶ ପାଇଁ ଇତ୍ୟାଦି ପାଣ୍ଠି ଯଦି ପଞ୍ଚାୟତକୁ ଦିଆଯିବ ତାହେଲେ